ମୋ ରୋଷେଇ ଘର ମୋ ରୋଷେଇ ଘରେ ଅନ୍ୟସଦସ୍ୟ ପଶିଲେ ମୋତେ ଜମା ଭଲ ଲାଗେ ନାହିଁ କାରଣ ଆମ ରୋଷେଇ ଘରକୁ ଆମେ ଗାଧେଇକି ରୋଷେଇ କରିବାକୁ ଯାଉ ସେଇଠି ଯିଦି ବାହାରଲୋକ ପଶିବେ ସେଇଠି ଜମା ଚାର ବିଚାରରେ ବହୁତ ବିଘନତା ଘଟିବ ତେଣୁ ଆମେ ସେଇଠି ଲକ୍ଷ୍ମୀଙ୍କୁପୂଜା କରୁଛୁ ପଶିବା ଉଚିତ ନୁହେଁ କିନ୍ତୁ ମୋ ଘରଲୋକ ମୋ ରୋଷେଇ ଘରେ ଯାଇଁ ମୋ ସାଙ୍ଗରେ ମିଶି କାର୍ଯ୍ୟକ୍ରମ କଲେ ମୋତେ ବହୁତ ଖୁସି ଲାଗେ କାରଣ ଗୋଟେ ଜିନିଷ ଯିଦି ତୁମେ ଏକାଟିଆ କରୁଥବ ବହୁତ ସମୟ ଯିବ ଜଣେ ଆସିକି ତମକୁ ସାହାଯ୍ୟ କରିଦବ ଆପଣ ବହୁତ ଜଲଦି କାମ ସାରିଦେବେ ଯେମିତିକି ଆପଣ ବାସନଟିଏ ମାଜିଲେ ଜଣେ ଆସିକି ରୋଷେଇ ଘର ଓଳାଓଳି କରିଦବ କିଏ ରୁଟି କରୁଥବ ଅଟା ଚକଡ଼ି ଦବ ସେମିତି କାମ ହେଲେ ଭଲ ଲାଗିବ ମିଶିକି ଯେତେ ଶୀଘ୍ର କରିବ ସେତେ ଶୀଘ୍ର କାମ ସରିଯିବ